ହ୍ୟାଲୋ ହଁ ଆଜ୍ଞା ମୁଁ ନୀଳାଦ୍ରି ନଗର ହାଇସ୍କୁଲରୁ କହୁଥିଲି ଯେ ଆପଣଙ୍କ ପାଖରେ ସବୁ ଅଛି ନା ଚାଉଳ ଡାଲି ଅଣ୍ଡା ତେଲ ହଳଦୀ ଲଙ୍କାଗୁଣ୍ଡ ମୋର ତ ସ୍କୁଲ ପାଇଁ ସବୁ କିଛି ଟିକେ ଦରକାର ଥିଲା ଚାଉଳ ଡାଲି ହଳଦୀଗୁଣ୍ଡ ଲଙ୍କାଗୁଣ୍ଡ ତେଲ ଅଣ୍ଡା ହଁ ମୁଁ ନିଜେ ଏକା ଆସୁଛି ଅଣ୍ଡା କେତେ ଅଛି ଛଅ ଟ୍ରେ ଗୋଟେ ଟ୍ରେ ଶହେ ଚାଳିଶି ଆସିବ ଆଉ ଆଳୁ ବି ଅଛି ନା

ଆଳୁ କେତେ ଆସିବ ରେଟ୍ ତା'ର ତିରିଶ

ହଁ ମୋର ଗୋଟେ ବସ୍ତା ଆଳୁ ଆଉ ଗୋଟେ ବସ୍ତା ପିଆଜ ଦରକାର ଅଛି ଆଉ ଅଣ୍ଡା ପାଞ୍ଚ ରଖିଦିଅ ପାଞ୍ଚ ଟ୍ରେ ଆଉ ତେଲ ବି ରଖି ଦେଇଥିବ ପାଞ୍ଚ ଲିଟର୍ ଏ ମୁଁ ଏବେ ଆସିବି

ଏକା ଆସିବି ହଁ ହଁ ହଁ ହଁ ହଁ ହଁ ହଁ ହଁ ମୁଁ ଆସୁଛି ଏବେ ଏକା ହଉ ରହିଲି